ହ୍ୟାଲୋ ଭଲ ଅଛି ତମେ କେମିତି ଅଛ କ୍ଷେତବାଡ଼ି କଥା କହିଲେ ନ ସରେ ସବୁ ଖରାପ ହୋଇ ଯାଇଛି ଆଉ ଉଠି ଗଲାଣି ସବୁ ଲୋକ ତ ମେସିନ ରେ ବ୍ୟବହାର କଲେ ହଁ ସାର ପକାଇଲେ ବେଶୀ ରୋଗ ହେଉଛି ଉପରେ କମ ଖର୍ଚ୍ଚ ହେଉଥିଲା ଏଥିରେ ତ ବେଶୀ ଖର୍ଚ୍ଚ ହେଉଛି ସାର ପକା ହେଉଛେ କ୍ଷେତ ଭଲ ନାଇଁ ହବା ମାଟି ହ୍ୟାଲୋ ହଁ ହଁ ମୁଇଁ ଭାବୁଛେ ମାଟି ଖତ ପକାଇକିରି ଧାନ କଲେ ଭଲ ହେବା ବୋଲି ହେଲେ ଖତ ଦେଲେ ଭଲ ଉତ୍ପାଦନ ହେଉଛି ବୋଲି ଭାବି ନେଇପାରବା ସେଥିଲାଗି ଆମକୁ ରୋଗ ବାଗ ହେଉଛେ ଆହୁରି ଲୁକମାନେ ବହୁତ ଅସୁବିଧାରେ ପଡୁଛନ୍

କାଇଁଟା କହୁଛ କୁହ ଆମେ ଦୁଇଜଣ ଯାକ ମିଶିକିରି ଭଲ ଖତ ଆଣିକି ପକମା ଭଲ ଫସଲ କରମା

ଖତ ସାର ପକାଇଲେ ଦୁଇ ମୁଠା ଭଲସେ ଖାଇ ପାରମା